ହେଲୋ ଆଜ୍ଞା ନମସ୍କାର ଆପଣ ଆପଣ ଯୋଉ ସବଜେକ୍ଟ ଡକ୍ଟର କି ଓ ଆଜ୍ଞା ମୋର ଟିକେ ଦେହ ଖରାପ ଅଛି ତ ସେଇ ବିଷୟରେ ଆପଣଙ୍କ ସହିତ କଥା ହେବା ପାଇଁ ଚାହୁଁଛି ଆଉ ମାନେ ମୋ ଦେହରେ ଗୋଟେ କ'ଣ ଗୋଟେ ଆବୁଟେ ବାହାରିଛି ସେଇଟାକୁ ମୁଁ ସର୍ଜରୀ କରିବା ପାଇଁ ଚାହୁଁଛି ଟ୍ୟୁମର ଟାଇପପ ଟ୍ୟୁମର ଭଳି ଲାଗୁଛି ମୋତେ ହେଲେ ସେଟା ମେଡିକାଲରେ ମେଡିକାଲରେ ସର୍ଜରୀ ହୋଇପାରିବ କି ମୁଁ ପ୍ରାଇଭେଟ ଡକ୍ଟର ସହିତ ପରାମର୍ଶ କରିବି ଏଇଟା ବେଶୀ ଦିନ ନାହିଁ ଦଶ ପନ୍ଦର ଦିନ ହେଉଛି ଆଉ ଏଇଟା ମୁଁ ଅଲଟ୍ରାସାଉଉଣ୍ଡ କଲି ସେ ଏଇଟା ଅପରେସନ ହେବ ସର୍ଜରୀ କର ବୋଲି କହିଲେ ହେଲେ ଆପଣ ସର୍ଜରୀ ଡକ୍ଟର ବୋଲି ମୁଁ ଆପଣଙ୍କ ନମ୍ବରଟା ଆଣିକରି ବୁଝୁଛି ଆଉ ହେଲେ କେମିତି କ'ଣ କରିବି ଆଜ୍ଞା ମେଡିକାଲରେ ତ ସେମିତି କିଛି ସୁବିଧା ବେଶୀ ନାହିଁ ପ୍ରାଇଭେଟରେ କରିବି କି ଗମେଣ୍ଟରେ କରିବି ମୁଁ କିଛି ଭାବିପାରୁନାହିଁ ମେଡିସିନ ଏଇଠୁ ଖାଇଛି ପାଲଡ଼ାରୁ ଦବି ଯାଇଛି ଏଠି ଡକ୍ଟର କହିଲେ କିି ତୁମେ ଭଲ ଡକ୍ଟରକୁ ସହିତ ପରାମର୍ଶ କର ସର୍ଜରୀ କର ମୁଁ କରିବି ନକଲେ ଏଟା ଭଲ ହେବନାହିଁ ବୋଲି କହିଲେ କେମିତି କରିବି ଆଜ୍ଞା ସେଇଟା ଆପଣ କହିଲେ କରିବି ଆଉ ହେଲେ ଆଜ୍ଞା ଏଇ ଯୋଉ ଗମେଣ୍ଟ ହସ୍ପିଟାଲରେ ହୋଇପାରିବ କି ମୁଁ ପ୍ରାଇଭେଟକୁ ଯିବିି ଗରିବ ଲୋକ ତ ଆଜ୍ଞା ସେଇଥିପାଇଁ ପଚାରୁଛି କେତେ ପଇସା ପତ୍ର ଖର୍ଚ୍ଚ ହେବ ବାହାରକୁ ଗଲେ ଗମେଣ୍ଟର ତ ସେମିତି କିଛି ସୁବିଧା ନାହିଁ ବୋଲି କହୁଛନ୍ତି ହେଲେ ହୋଇପାରିବ କି ନାହିଁ ହଉ ଭାଇ ମେଡିସିନ ପତ୍ର ହେରିକା କିଣିବାକୁ ପଡ଼ିବ କି ମେଡିକାଲରୁ ଭଲ ମେଡିସିନ୍ ଅଛି ଆଜ୍ଞା ଆଜ୍ଞା ମୁଁ କାଲି ଯିବି ତା'ହେଲେ ଆଉ ଆପଣ ରହିବେ ହଉ ଆଜ୍ଞା ରହିଲି ହଉ ରହିଲି